ମାଛ ଧରିବାକୁ ଯେତେବେଳେ ଆମେ ଘରୁ ବାହାରୁ ସେତେବେଳେ ଆମର ପୁରୁଣା କାଳର ସବୁ ଲୋକମାନେ କ'ଣ କରୁଥିଲେ ନା ଯେତେବେଳେ ଧର ଯେ ମାଛ ମାଛ ଧରିବା ପାଇଁକା ପୋଖରୀକୁ ସେତେବେଳେ ସେମାନେ ଗୋଟେ ବାଉଁ ବାଉଁଶ ବାଉଁଶ ଆଣିକି ତାକୁ କାଟିକି ସେତେବେଳେ ପୋଢ଼ୁଅଂ କରନ୍ତି ସାଇକଲରେ ଘିନି ଆଣିକି ତାକୁ ବାନ୍ଧିବେ ତାପରେ ଗୋଟେ ଜାଲ ଆଣି କି ତାର ପ୍ୟାକିଂଗ୍ କରି ବାନ୍ଧିବେ ସେଇଟାକୁ କୁହନ୍ତି ପୋଢ଼ୁଅଂ ଯେହେତୁ ପୋଢ଼ୁଅଂରେ ମାଛ ସେତେବେଳେ ଆଗରୁ ପୋଢ଼ୁଅଂରେ ସବୁ ଧରୁଥିଲେ ସେତେବେଳେ ଆମେ ଆମ ଲୋକ ଲୋକ ସବୁ ଗଡ଼ିଆ ପୋଖରୀ ଯାଇ ହାତରେ ଦରାଣ୍ଡିବେ କାରଣ ମାଛ ଦରାଣ୍ଡିକି ଧରନ୍ତି ସେ ପ୍ରାୟତଃ ମାଛ ଧରିବାକୁ ଘରୁ ବାହାରିଲା ବେଳକୁ ସେ ତ ବ୍ୟାଗ୍ ଖଣ୍ଡେ ହଉ ଆଉ ବ୍ୟାଗ୍ ଖଣ୍ତେ କଟୁରୀ ଖଣ୍ଡେ ବନଁଶୀ ବନଁଶୀ ଖଡ଼ା ସେତେବେଳେ ଥାଏ ଯେହେତୁ ଏଇଟା ବନଁଶୀ ପକେଇ ଥୋପ ଆମର ଜିଆ ନାଡ଼କୁ କିମ୍ୱା ବିରୁଡ଼ି ବସା ସେଇଟା ଗୋଟେ ବନଁଶୀ କାଠି ଆଣି କଣ୍ଟା ଆଣି ସବୁ ଧରି ଚାଲ ମାଛ ଧରିବାକୁ ପୋଖରୀକି ବାହାରିଯାଆନ୍ତି କାହିଁକିନା ବନଁଶୀ ପକେଇ କିରି ମାଛ ପ୍ରାୟତଃ ସେତେବେଳେ ଧରନ୍ତି ତେଣୁ ବନଁଶୀ ପକେଇକି ଧରନ୍ତି ତାପରେ ଖେପା ଅନ୍ଧୁଣି ଏସବୁ ସାହାର୍ଯ୍ୟରେ ସବୁ ସେତେବେଳେ ପୁରୁଣା କାଳରେ ସବୁ ଏମିତି ଧରନ୍ତି କେଉଁଠୁ ଅନ୍ଧୁଣି ହଉ କେଉଁଠୁ ପାଣି ଗଡ଼ୁଥିବ ସେଠି ନେଇ ଅନ୍ଧୁଣି ବସେଇବା ଖେପା ବସେଇବା ଖେପା ଲଗେଇବା ଜାଲ ପକେଇବା ଉଁ ଜାଲ ପକେଇବା ଏବଂ ଚୁନା ମାଛ ସବୁ ଧରି ଆଣନ୍ତି କଙ୍କଡ଼ା ଏସବୁ ଧରିବା ପାଇଁ ସୁବିଧା ହୁଏ ଯେତେବେଳେ ବଡ଼ମାଛ ଧରନ୍ତି ସେତେବେଳେ ପୋଢ଼ୁଅ ପୋଢ଼ୁଅ ପକାନ୍ତି ପୋଢ଼ୁଅ କେଉଁଥିରେ ତିଆରି ହୁଏ ନା ସେଟା ବାଉଁଶ ବାଉଁଶ ଗୋଟେ କାଟି ଦେଇକି ସାଇକଲ୍ ରିଂଗ୍ ସେଥିରେ ବାନ୍ଧି ଭଲ୍ସେ ଟାଣିକରି ବାନ୍ଧି ଗୋଟେ ବ୍ୟାଗ୍ ବ୍ୟାଗ୍ ହଉ କିମ୍ବା ମାଛ ହଉ ବ୍ୟାଗ୍ ଅଣ୍ଟାରେ ବାନ୍ଧି କଟୁରୀ କଟୁରୀଟିଏ ବାଡ଼ି ଖଣ୍ଡେ ଧରିକି ପୋଖରୀକି ଚାଲି ଯାଆନ୍ତି ମାଛ ଧରିବା ପାଇଁକି ସେତେବେଳେ ବହୁତ୍ ବହୁତ୍ ବହୁତ୍ ଭଲଲାଗେ କାହିଁକିନା ଯେହେତୁ ମାଛ ଧରିବାକୁ ମଜା ଲାଗେ କିନ୍ତୁ ସେ ସବୁ ଜିନିଷ ଆଉ ଏବେ ଦେଖିବାକୁ ମିଳୁନାହିଁ ଏବେ ସବୁ ନୂଆ ନୂଆ ନୂଆ ନୂଆ ହେଇଗଲାଣି ଯେହେତୁ ଏ ସବୁ ଫାସି ବାହାରି ଗଲାଣି ଜାଲ ବାହାରି ଗଲାଣି ତେଣୁ ଏବେ ଜାଲ ବସେଇ ଥିବେ ଗଲା ରାତିରେ ବସଇଲେ ସକାଳୁ ମାଛ ଧରି ଆସିଲେ ଏସବୁ ଜିନିଷରେ କିଛି ଇଏ ନ ଥାଏ ଆଗ ଅପେକ୍ଷା ବହୁତ୍ ପୁରୁଣାକାଳ ବହୁତ ଚେଞ୍ଜ ହେଇଗଲାଣି କାହିଁକିନା ପୁରୁଣା କାଳ ସେତେବେଳେ ଅନ୍ଧୁଣି ବାଉଁଶ କାଠି ବାଉଁଶକୁ ପାଣିରେ ବୁଡ଼େଇ ନିଜେ ସେମାନେ କ'ଣ କରନ୍ତି ନା ଅନ୍ଧୁଣି ଅନ୍ଧୁଣି କରିକି ବସେଇ ଦିଅନ୍ତି ସବୁଠି ଯେଉଁଠୁ ପାଣି ଗଡ଼ୁଥିବ ସେ ଯାଗାରେ ଅନ୍ଧୁଣି ବସାନ୍ତି ଅନ୍ଧୁଣି ବସେଇଲେ କ'ଣ ପାଣି ଗଡ଼ୁଥିବ ପାଣି ଗଡ଼ୁଥିବା ଦରକାର ମାଛ ଭର୍ତ୍ତି ହେଇଯାଆନ୍ତି ଯେଉଁଟା କି ବାହାରି ପାରନ୍ତିନି ସେଇଟା ତାଙ୍କର ଏବେ ତାପରେ ଖେପା ନେଇଯାଏ କ'ଣ କରନ୍ତି ସେତେବେଳେ ନିଜେ ତାଙ୍କର ଖେପା ଏବଂ ନିଜେ ବନେଇ ଦିଅନ୍ତି ଉଁ ଗୋଡ଼ି ଗୋଡ଼ିଆ ଜାଲ ଆଣି ଲାଇଲନ୍ ସୂତା ଆଣି ସେଇଟାକୁ ଗଛରେ ବାନ୍ଧି ନିଜେ ଜାଲ ବୁଣନ୍ତି ସେ ସମୟରେ ବନେଇକି ଯିବେ ନଈ ହଉ କିମ୍ୱା ପୋଖରୀ ହଉ ଯେଉଁଠିକି ଯାଆନ୍ତି ସେମାନେ ସବୁ ପକେଇକିରି ମାଛ ଧରିକି ଆଣନ୍ତି ଧରିକିରି ଆଣନ୍ତି ଏବଂ ଏବେ କ'ଣ ହେଉଛି ନା ନୂଆ ନୂଆ ବଦଳି ଯାଇଛି ବହୁତ କିଛି ବଦଳି ଯାଇଛି ଯେତେବେଳେ ଯାଉଛନ୍ତି ସେତେବେଳେ ଯେହେତୁ ଯାଉଛନ୍ତି ସେତେବେଳେ ଆମର ଏବେ କ'ଣ କରୁଛନ୍ତି ପଶନ୍ତୁ କିମ୍ବା ପୋଖରୀରେ ପଶନ୍ତୁ କିମ୍ବା ନଈରେ ପଶନ୍ତୁ ଏବେ ସବୁ ବଡ଼ ବଡ଼ ଜାଲ ବାହାରି ଗଲାଣି ଯେହେତୁ ଗୋଟେ ରାଉଣ୍ଡ ମାରିଦେଲା ବେଳକୁ ବହୁତ ଏକାଥରକେ ମାଛ ବହୁତ ନେଇ ଆସୁଛନ୍ତି ପଡ଼ି ଯାଉଛନ୍ତି ଏତେ ଆଉ କଷ୍ଟ ହଉନି ସେତେବେଳେ କ'ଣ କି କରୁଥିଲେ ଲୋକମାନେ ଜାଲ ପକେଇଲା ମାତ୍ରକେ ବହୁତ ଲୋକ ଭିଡ଼ନ୍ତି ଭିଡ଼ିଲା ମୁହୂର୍ତ୍ତରେ ଆଉ ସେ ବଡ଼ ଜାଲରେ ଏବେ ସବୁ ଏବେ ସବୁ ମାଛ ଧରିବାର ବହୁତ୍ ଟ୍ରିକ୍ ସେ ଯେଉଁ ଆମେ ବାଉଁଶ କଣିରେ ସେ ବନିଁଶ୍ କରୁଥିଲୁ ଏବେ ମେସିନ୍ରେ ସବୁ ବାହାରି ଗଲା ଏବେ ମେସିନ୍ରେ କ'ଣ ହେଇଛି ମେସିନ୍ ପକେଇ ଦେଲେ ଧରିକି ଆସିଲେ ମାଛ ଏବେ ସବୁ ମେସିନ୍ରେ ମେସିନାରୀ ହେଇଗଲାଣି ଏବଂ ଏପରି ଆମର ଜାଲ ସବୁ ମେସିନ୍ ଆସିଗଲାଣି ମେସିନ୍ ଦ୍ୱାରା କଲାଣି ମୁଁ ସମୁଦ୍ରକୁ ମାଛ ମାରିବାକୁ ଗଲେ ସାଧାରଣତଢଃ ଲୋକ ସେମାନେ ମାଛକୁ ଧରିବାକୁ ହେଲେ ଗୋଟେ ମୁଣ୍ଡରେ ପକେଇ ଦେବେ ଗୋଟେ ମୁଣ୍ଡରେ ପକେଇ ଦେଇକି କ'ଣ ନା ବହୁତ୍ ବହୁତ୍ ୱାଟର୍ ଲଞ୍ଚ୍ରେ ହଉ ଡଙ୍ଗାରେ ହଉ ପକେଇ ଦେଇକି ଯାଆନ୍ତି ଯିବା ଭିତରେ ମାଛତକ ସବୁ ଧରିକିରି ନେଇକି ଆସୁ ଆଗ ଭଳିଆ ଆଉ ଏତେ କଷ୍ଟ କରିବାକୁ ପଡ଼ୁନି କାହିଁକିନା ଆଗେ ବହୁତ୍ ନିଜେ ଯିବ ଦରାଣ୍ଡିବ ଗଡ଼ିଆ ପୋଖରୀ ଦରାଣ୍ଡିବ ହାତ ହାତ ଘସିବ ହାତରେ ଆଣିବା ଏସବୁ ଆଉ ଏବେ ନାହିଁ ଏବେ ଧର ଫାର୍ସି ହଉ ବା ଜାଲ ବାହାରି ଗଲାଣି ଜାଲ ପକେଇ ଦେଲେ ଗୋଟିଏ ଥରକେ ଆଣିକି ଆସିଲେ ଏହିପରି ଚେଞ୍ଜ ହେଇଯାଇଛି